ହ୍ୟାଲୋ ସାର୍ ଆପଣ ବାସନ୍ତି ହୋଟେଲରୁ କହୁଥିଲେ କି ମୁଁ ରାଜେଶ୍ୱରୀ କହୁଥିଲି ସାର୍ ମୁଁ ଆପଣଙ୍କ ହୋଟେଲ୍ରୁ ଦୁଇ ପ୍ୟାକେଟ୍ ବିରିୟାନୀ ଆଉ ଦୁଇ ପ୍ୟାକେଟ୍ ଚିଲ୍ଲି ଚିକେନ୍ ମଗାଇଥିଲି ସୋ ଏବେ ସାର୍ ଆମ ଘରେ ଲୋକ ବଢ଼ିଯାଇଛି ତ ଏବେ ଲୋ ଆହୁରି ଦଶ ପ୍ଲେଟ୍ ବିରିୟାନି ଓ ଦଶ ପ୍ଲେଟ୍ ଚିଲ୍ଲି ଚିକେନ୍ ଦରକାର ସୋ ସାର୍ ସେ ବିରିୟାନୀ ଓ ଚିଲ୍ଲି ଚିକେନ୍ ଭଲସେ ବନାଇବେ ଓ ଭଲସେ ପ୍ୟାକ୍ କରିଦେବେ ଥ୍ୟାଙ୍କ୍ ୟୁ ସାର୍